ଆପଣଙ୍କ ରାଜ୍ୟ କିମ୍ବା ଅଞ୍ଚଲର ଲୋକମାନେ ଅନୁଭବ କରୁଥିବା ବିଭିନ୍ନ କ୍ଲାଇମେଟଗୁଡ଼ିକୁ କଣ ରାଜ୍ୟର ଏକ ପ୍ରାନ୍ତରୁ ଅନ୍ୟ ଭାଗକୁ ଜଲବାୟୁ ପରିସ୍ଥିତି କିପରି ପରିବର୍ତ୍ତନକୁ ରାଜ୍ୟର କିପରି ପ୍ରଭାବିତ କରେ ହଁ ଆମ ଅଞ୍ଚଲରେ ଶୀତ ଦିନରେ ଅଧିକ ଥଣ୍ଡା ଅନୁଭୂତ ହୁଏ କାରଣ ଆମ ରାଜ୍ୟ ସମୁଦ୍ର ତଟରେ ଉପସ୍ଥିତ ଶୀତଦିନେ ସମୁଦ୍ରର ପବନ ଯାହା ଥଣ୍ଡା ହୋଇଗଲେ ଅନ୍ୟ ଅଞ୍ଚଳମାନଙ୍କୁ ପ୍ରଭାବିତ ହୁଏ ଏବଂ ଗରମ ପବନ ଯାହା ଅଞ୍ଚଲରେ ଥାଏ ସେ ଥଣ୍ଡା ସ୍ଥାନକୁ ଯାଏ ଆମ ଅଞ୍ଚଲରେ ଥଣ୍ଡା ଦିନେ ବହୁତ ଅତ୍ୟଧିକ ଥଣ୍ଡା ହେବା କାରଣ ହେଉଛି ଆମର ଗ୍ଲୋବଲ ୱାର୍ମିଂରେ ଇଫେକ୍ଟ ପଡ଼ୁଛି କାରଣ ଆମ ଅଞ୍ଚଲରେ ଆଗରୁ ଯେଉଁ ଗଛ ଗୁଡ଼ିକ ଥିଲା ତାହା ଏବେ ଗଛ କଟା ହେଲାଣି ଗଛ ଥିଲେ ଗଛ ରାତ୍ରିରେ ଅକ୍ସିଜେନ୍ ଗ୍ରହଣ କରେ ଅକ୍ସିଜେନ ଗ୍ରହଣ କରିବା ଯୋଗୁଁ ଗଛର ପତ୍ର ଚେରରୁ ଗରମ ବାଷ୍ପ ଆସେ ଯାହା ଏବେ ଆସିପାରୁନାହିଁ କାରଣ ଗଛ ଗୁଡ଼ିକୁ ଅତ୍ୟଧିକ ମାତ୍ରାରେ କଟାଗଲାଣି ଲୋକମାନେ ଅତ୍ୟଧିକ ଥଣ୍ଡାରେ ଲୋକମାନେ ତାଙ୍କ ପାଖରେ ଗରମ ପୋଷାକ ନାହିଁ କିମ୍ବା ସେମାନଙ୍କୁ ବାସଗୃହ ମଧ୍ୟ ନାହିଁ